ମୋର ଗୋଟିଏ ସ୍ମରଣୀୟ ଘଟଣା ହେଉଛି ଗଲା ଏକ ବର୍ଷ ମଧ୍ୟରେ ହଠାତ୍ ଜଣେ ଆସିକି ସୁନାବେଶ ଦିନ ମୋର ଗୋଟିଏ ସାଙ୍ଗ ଡାକିଲା ଯେ ଆସନ୍ତୁ ଜଗନ୍ନାଥ ଦର୍ଶନ କରିବାକୁ ଯିବା ଯେ ମୋ ପାଖରେ ଜମା ପଇସା ନାହିଁ ସେ ମୋତେ କହିଲା ଯେ ନାହିଁ ପଇସା ଯାହା ଖର୍ଚ୍ଚ ହେବ ମୁଁ କରିବି ତୁ ଚାଲ୍ ତଥାପି ମୁଁ ମାଗଣା ମାତ୍ର ଦଶ ଟଙ୍କା ପକେଟ୍ ରେ ଧରିଲି ପକେଟ୍ ରେ ଧରିକି ଦଶ ଟଙ୍କା ଧରିକି ବାହାରିଲି ଯେତେବେଳେ ବାହାରିକି ମୁଁ ବସ୍ ଷ୍ଟାଣ୍ଡରେ ପହଞ୍ଚିଲି ଦେଖିଲି ବସ୍ ଷ୍ଟାଣ୍ଡରେ ବସ୍ ରେ ବସିଗଲା ପରେ ଦେଖିଲି କଣ୍ଡକ୍ଟର୍ ଟା ମୋର ଚିହ୍ନାପରିଚ କଣ୍ଡକ୍ଟର୍ ସେ କଣ୍ଡକ୍ଟରକୁ ମୋଠୁ ପଇସା ଆମ ଦୁଇଜଣଙ୍କ ଠୁ ପଇସା ନେଲାନି ସେମିତି ଆମେ ଦୁଇଜଣ ବିନା ପଇସାରେ ଆମକୁ ନେଇ ସେ ପୁରୀ ପହଞ୍ଚାଇ ଦେଲା ପୁରୀରେ ପହଞ୍ଚିଲା ପରେ ଆମେ ସୁନାବେଶ ଭଲରେ ଦେଖିଲୁ ସୁନାବେଶ ଦେଖିଆ ଭିତରେ ଆମର ଜଣେ ବନ୍ଧୁ ଦେଖା ହୋଇଗଲେ ସେ ତାଙ୍କର ଗୋଟିଏ ମଠକୁ ନେଇକି ନୀଳାଞ୍ଚଳ ସାରସ୍ଵତ ଯେଉଁ ଅଛି ସେ ଦେଖିକି ନେଇକି ତାଙ୍କୁ ଆମକୁ ନେଇକି ସେ ମଠରେ ପହଞ୍ଚାଇଲେ ଏବଂ ଆମକୁ ଚର୍ଚ୍ଚା ଖାଇବା ପିଇବା ସମସ୍ତ ଚର୍ଚ୍ଚା କଲେ ଆମର କୌଣସି ପଇସା ବି ଖର୍ଚ୍ଚ ହୋଇନାହିଁ ଓ ଫେରିଲା ବେଳେ ମଧ୍ୟ ଆମେ ଆସିକି ଟ୍ରେନରେ ବସିଲୁ ଟ୍ରେନରେ ଆସିବା ପାଇଁ ଆମେ ଗଲୁ କେଉଁଠିକି ଷ୍ଟେସନ୍ କୁ ଷ୍ଟେସନ୍ ରେ ବି ଆମର ଜଣେ ବନ୍ଧୁ ଦେଖାହେଲେ ସେ ବି ମୋର ସବୁ ଟିକେଟ ବି କରିଦେଲେ ଆମର ଟିକେଟ କୌଣସି ଆମର ପଇସା ବି ଖର୍ଚ୍ଚ ହୋଇନି ତେଣୁ ଏଇଟା ପ୍ରଭୁଙ୍କର ଲୀଳା ଏହିଟା ମୋର ଜୀବନ ସାରା ମୋର ମନେରହିବ ତେଣୁ ସ୍ମରଣୀୟ ଘଟଣା ଏହିଟା ମୋର ଜୀବନର ସେ ଆଣିକି ଆସି ବିନା ମାଗଣା ବିନା ଫୀରେ ଦଶ ଟଙ୍କା ନେଇକି ଯାଇଥିଲୁ ଦଶ ଟଙ୍କା ବି ମୋର ଫେରିକି ଆସିଲା